ଭାରତରେ କେତେ ପ୍ରକାରର ମୁଭି ପ୍ରକାଶ ପାଇଚାଲିଛି ଏଥିମଧ୍ୟରେ ସୁନା ଚଢ଼େଇ ବା ରୂପା ଚଢ଼େଇ ଏହି ମୁଭ ଏହି ଫିଲ୍ମି୍ଟି ଭାଇ ଭଉଣୀଙ୍କ ବିଷୟରେ ଭାଇ ଭଉଣୀଙ୍କୁ ନେଇ ବନିଆ ହେଇଯାଇଛି ଏହି ଫିଲ୍ମି୍ଟି ଭଉଣୀମାନଙ୍କ ସହ ବସି ଦେଖିଲେ ଦେଖିବା ପାଇଁ ବହୁତ ବଢ଼ିଆ ଲାଗେ ତା'ପରେ ଖୁସିରଛୁଙ୍କ ଏହି ଧାରା ଓଡ଼ିଆ ଧାରାବାହିକଟି ଏବେ ନୂଆ ଆସିଅଛି ତ ଏହାକୁ ଘରର ସା ମାଆ ଜେଜେମା ମାମାମାନେ ବସି ଦେଖୁଛ ଦେଖିବାକୁ ଭଲଲାଗେ ଓଡ଼ିଶାରେ ଆମର କିଏ ଅସୀମା ପଣ୍ଡା ହ୍ୟୁମାନ ସାଗର ଏମାନେ ଆମର ଓଡ଼ିଆ ଓଡ଼ିଆ ଭଲ ଆଲବମ୍ ଗୀତ ବି ଗାଇଛନ୍ତି ତ ସେଥିପାଇଁ ସେମାନଙ୍କୁ ସେମାନଙ୍କ ଗୀତ ଶୁଣି ବି ବହୁତ ମୋର ମନୋରଞ୍ଜନ ବି ଲାଗେ ଯେତେବେଳେ ମନ ଭଲ ଲାଗେନି ସେଥିପାଇଁ ତାଙ୍କ ଗୀତ ଶୁଣି ମନୋରଞ୍ଜନ କରିବି କରିବି ପାରୁ କରିଥାଉ ଆମେ ସେମାନଙ୍କ ଗୀତ ଶୁଣି ତ ସେଥିପାଇଁ ଓଡ଼ିଆ ଫିଲ୍ମି ସୁନା ଚଢ଼େଇ ମୋ ରୂପା ଚଢ଼େଇ ମୁଭିଟି ବହୁତ ବଢ଼ିଆ ଲାଗେ ଦେଖିବା ପାଇଁ ଭଉଣୀମାନଙ୍କ ସହ ତ ସେଥିପାଇଁ ଆମେ ଏଇ ମୁଭିଟି ଦେଖିଥାଉ ସିରିଏଲ୍ରେ ଝିଲି ବି ଗୋଟେ ନୂଆ ସିରିଏଲ୍ ଆସିଅଛି ରାନୀ ବି ଆସିଅଛି ସେଥି ଏହି ସିରିଏଲ୍ଟି ସବୁଠୁ ବଢ଼ିଆ ଲାଗେ ଦେଖିବା ପାଇଁ